ହଁ ଆମ ପୁଅର ଜନ୍ମଦିନରେ କ'ଣ ଏଇ ନେଇଥାନ୍ତି ମିଠା ଜିନିଷ ଆଉ ତୁମ ଦୋକାନ କରିଛବା ଦୋକାନରେ ଅଛି ନା କ'ଣ ଦେବ ବରା ଯୋଉ ମିଠା କେକ ଆଉ ଗୋଲାପଜାମୁ ରସଗୋଲା ସବୁ ଏମିତି ଦରକାର ଥିଲା ଟିକେ ନେଇଥାନ୍ତି ଆପଣ ଆଡଭାନ୍ସ ନେଇଯାଆନ୍ତ ଦିଅନ୍ତ ପହରଦିନ ରେଟ୍ କେତେ ନା ଟିକେ କମ କର ଏତେ ଟଙ୍କା କହିବ ତିନିଶହ ଷାଠିଏ ଏକାଥରେ ନା ତିନିଶହ ଟଙ୍କା କର ହଁ ବରା ସେସବୁ ଜିନିଷ ଦେବ ଟିକେ କମେଇଦିଅ ସବୁ ନେବି ଆଉ ସବୁ ଜିନିଷ ଅଢ଼େଇଶହ ଅଧ କିଲୋ ଶହେ ଦୁଇଶହ ଏଇଭଳିଆ ଦେବ ଜନ୍ମଦିନ କେକ ଦେବ କେକ୍ ତିଆରି କରୁଛ ନା କେକ ଗୋଟେ ଦେବ ଆଉ କେକ୍ଟା କେତେ ଟଙ୍କା ନା ମ ଏତେ ସବୁ ଜିନିଷ ନେଲି ଏତେ ଆହୁରି ନେବି ଆଉ ପୁଣି ଏତେ ଟଙ୍କା ମୋ ନାତୁଣୀ ଯାଜପୁର ଜନ୍ମଦିନ ଆଉ ମୋ ପୁଅର ଜନ୍ମଦିନ ସବୁବେଳେ ତୁମ କତିରୁ ନେବୁ ଟିକେ କମେଇଦିଅ ଆଉ ଭଲ ତେଲର ନା ନା ତ ଭଲ ତେଲର ବି ହୋଇଯିବ ଆଉ ତ ନେବି ସେ ରେଟ୍ ଟିକେ କମେଇଦିଅ ଆଉ ସବୁ ଜିନିଷ ନେବୁ ପା ହଁ ଡିସକାଉଣ୍ଟ ନାଇଁ ନା ଆଉ ହେଉଛି କରିକି ଦେବ ମୁଁ ସବୁ ଜିନିଷ ନେବି ଆଉ ସବୁବେଳେ ତୁମ ଦୋକାନରୁ ନେବି ଆଉ ଏଇ ଗାଡ଼ିରେ ନେବି ଯୋଉ ଅଧ କିଲୋ କିଲୋ ଅଢ଼େଇଶହ ଏଭଳିଆ ଦେବ ଆଉ ଗୋଟେ ଆ ପହର ଦିନ ଦେଇଦେବ ଆଉ ତ ବାତ୍ୟା ହେଉଛି କାଲିଟା ଛାଡ଼ିଦେଇକି ପହର ଦିନ ଦେବ ଆଉ ଆପଣ ଦୋକାନରେ ଥିବେ ନା ସେତବେଳେ ନଅଟା ଦଶଟା ବେଳେ ଆସିବି ଆଉ

ଆଉ ତାହେଲେ ମୁଁ ଆସିବି ସେଦିନ ନଅଟା ଦଶଟା ବେଳକୁ ଆସିବି ଆଉ ଥିବ ମୁଁ ଜିବି ଆଉ ଆସିବୁ ପୁଅର ମୋର ଯିବୁ ନେଇ ଆସିବୁ ଆଉ ସବୁଥିରୁ ଅଧ କିଲୋ କିଲୋ ଅଢ଼େଇଶହ ଏଭଳିଆ ବରା ପିଆଜି ଛେନାପୋଡ଼ କେକ୍ ଗୋଲାପଜାମୁ ରସଗୋଲା ସବୁ କଥା ନେବୁ

ହଉ ହଉ ହଉ ଯିବୁ ହଉ ରହୁଛି ଆଉ